ଆଜିକାଲି ଯୁବ ପିଢ଼ି ପାଶ୍ଚତ୍ୟ ସଭ୍ୟତା ଅନୁକରଣ ପ୍ରିୟ ବିଭିନ୍ନ ଚଳଚିତ୍ର ଫିଲ୍ମ୍ ଇତ୍ୟାଦିରୁ ଶିଖି ମଧ୍ୟ ତାକୁ ଆଦରି ନେଇଥାନ୍ତି ବିଭିନ୍ନ ଯଂକ୍ସ ଫୁଡ଼ ଚାଇନିଜ୍ ଖାଦ୍ୟ ମାର୍କେଟ ମିଳୁଥିବା ପ୍ୟାକେଟ୍ ଜିନିଷ ଇତ୍ୟାଦି ଖାଆନ୍ତି ତମ୍ବାଖୁ ନିଶା ଡ୍ରଗ୍ସ କୋକେନ୍ ଇତ୍ୟାଦିର ଇତ୍ୟାଦିର ଜାଲରେ ଫସି ଯାଇ ଜୀବନକୁ ନର୍କ କରିଦିଅନ୍ତି ଯାହା ଦ୍ୱାରା କର୍କଟ ମୂଖ କର୍କଟ ଲିଭର ରୋଗ କିଡ଼ନୀ ରୋଗ ବା ଓ ହୃଦ୍ ରୋଗରୁ ବାଦ ପଡ଼ୁନାହାନ୍ତି ଶରୀରରେ ଓଜନ ମଧ୍ୟ ବଢ଼ି ଯାଉଛି ତେଣୁ ଅକାଳ ମୃତ୍ୟୁରେ ଯୁବ ପିଢ଼ି ପଡ଼ୁଛନ୍ତି ତେଣୁ ଏଥିରୁ ବର୍ତିବା ପାଇଁ ସରକାରଙ୍କ ତରଫରୁ ରିହାବିଲିଟେଶନ ସେଣ୍ଟର ବା ସୁଧାର ଗୃହରେ ରଖି ଭବିଷ୍ୟତ ଗଢ଼ା ଯାଇ ପାରୁଅଛି